କିଛିଦିନ ତଳେ ମୁଁ ମାର୍କେଟ୍ ଯାଇଥିଲି ଗୋଟେ ବଡ଼ ସପିଙ୍ଗ ମଲ୍କୁ ଯାଇଥିଲି ସେଠି ଭେରାଇଟି ଟାଇପ୍ସର ମାନେ ଡିଜାଇନ୍ର ହ୍ୟାଣ୍ଡ ବ୍ୟାଗ୍ସ ଥିଲା ତ ମୁଁ ତ ତା'ଭିତରୁ ବହୁତ ସାରା ତ ଭଲ ଲାଗିଲା କିନ୍ତୁ ଗୋଟେ ବହୁତ ଭଲ ଲାଗିଲା ମୁଁ ତ ତାକୁ ମୁଁ ନେଇକି ଆସିଥିଲି ନେଇକି ଆଣିଲି ମଧ୍ୟ ସେଇଟାକୁ କିଣିକି ନେଇକି ଆସିଥିଲି ହ୍ୟାଣ୍ଡ ବ୍ୟାଗ୍ଟାକୁ ତ ଆଣି ସାରିଲା ପରେ କିଛିଦିନି ୟୁଜ୍ କଲା ପରେ ମିନିମମ୍ ୱାନ୍ ମନ୍ଥ ହବ ମୁଁ ୟୁଜ୍ କରିଛି ତ ଧୀରେ ଧୀରେ ତା'ର ଲେଦରସ୍ ସବୁ ଯାହା ସବୁ ମାନେ ଇଏ ସେଟା ସବୁ ଛାଡ଼ି ଛାଡ଼ି ଯାଉଛି ଆଉ ତା'ର କଲର୍ଟା ଯେତେ ଗ୍ଲୋ ଦେଖା ହଉଥିଲା ଆଣିଲା ବେଳେ ଯେତେ ଗ୍ଲେଜ୍ କରୁଥିଲା ତାର' ସେଇ ଗ୍ଲେଜ୍ଟା ବି ଆଉ ନାହିଁ ଏତେ ଖାସ୍ ବି ଲାଗୁନି ଫେଡ଼୍ ଭଳିଆ କଲର୍ ହେଇଯାଉଛି ଆଉ ଲେଦର୍ ଗୁଡ଼ା ସବୁ ଛାଡ଼ି ଛାଡ଼ି ଯାଉଛି ଆଉ ଭଲ ସେ କିଛି ଚେନ୍ ଫେନ୍ କିଛି ବି ଭଲ ସେ ଆଉ କାମ ବି କରୁନି ୱାନ୍ ମନ୍ଥ ହେଇନି ହ୍ୟାଣ୍ଡ ବ୍ୟାଗସ୍ଟା ଏମିତି ହେଇଗଲା ଗୋଟେ ତ ସେ ପ୍ରଡ଼କ୍ଟଟା ମୋର ବହୁତ ଖରାପ ପଡ଼ିଲା ମାନେ ଏତେ ଖରାପ ପଡ଼ିଲା ଯେ ୱାନ୍ ମନ୍ଥ ହବ ମୁଁ ତାକୁ କିଣିଛି ତ ୱାନ୍ ମନ୍ଥ କମ୍ପ୍ଲିଟ୍ ବି ହେଇନି ପୁରା ବି ହେଇନି ତ ସେଇଟା ଏତେ ଖରାପ ହେଇଗଲା ଯେ ନା ମୁଁ ତାକୁ ପାଖରୁ କେଉଁ ଜାଗାକୁ ବି ତାକୁ ନେଇକି ଯାଇପାରୁନି ତ ଦୂର ଜାଗା ତ କଥା ତ ଦୂରରେ ଥାଉ ଏତେ ଖରାପ ପଡ଼ିଲା ମୋର ସେ ପ୍ରଡ଼କ୍ଟ ଆଉ ଆଉ ମାନେ ବହୁତ ସବୁ ଭିତର ବି ସବୁ କପଡ଼ା ଯାହା ସବୁ ଥିଲା ସେସବୁ ଫାଟି ଫାଟି ଯାଉଥିଲା ଚିରି ଚିରି ଗଲା କିନ୍ତୁ ଆଣିଲା ବେଳେ ମୁଁ ଯାହାବି ଦେଖିଥିଲି ସବୁ ଠିକ୍ ଥିଲା ସବୁ ଭଲ ଥିଲା ସବୁ ଭଲ ବି ଦେଖାଯାଉଥିଲା ସବୁ ଠିକ୍ ଠାକ୍ ଥିଲା କିନ୍ତୁ ୱାନ୍ ମନ୍ଥ ହବ ୟୁଜ୍ କଲା ଭିତରେ ଏମିତି ସବୁ ଧୀରେ ଧୀରେ ହେଇଗଲା ତା'ପରେ କପଡ଼ା ବହୁତ ତଳେ ଡ୍ୟାମେଜ୍ ହେଇଗଲା ଭଳିଆ ଭିତରର ସବୁ ଯେଉଁ କପଡ଼ା ଡ୍ୟାମେଜ୍ ହେଲା ଭଳିଆ ହେଇଗଲା ତ ବହୁତ ଖରାପ ହେଇଗଲା ବହୁତ ଖରାପ ପଡ଼ିଲା ସେ ପ୍ରଡ଼କ୍ଟଟା ମୋର